ଯଦି ଏବେ ଆମେ ଭୁବନେଶ୍ୱର କି କଟକ କେଉଁଠି ହେଲେ ଯାଉଚୁ ସେଠି ଆମେ ଯଦି ପର୍ସନାଲ୍ ଗାଡ଼ି କି ପାଡ଼ି ବୁକ୍ କରିବୁ କିମ୍ବା କୌଣସି ହେଲେ କାର୍ ବୋଲେରୋ ସ୍କର୍ପିଓ ଏସବୁ ବୁକ୍ କରିବୁ ବୋଲେ ଆମେ ମିନିମମ୍ ଗୋଟେ ସେଠିର ଏଜେନ୍ସିକୁ ଫୋନ କରିବୁ ଫାର୍ଷ୍ଟରେ ସେଠିର ଆମେ ଫାର୍ଷ୍ଟରେ ତାକୁ ଡେଟ୍ ଦେବୁ ସେ ଡେଟ୍ କହିବ ତା'ପରେ ଆମେ ଦେଖିବୁ ପ୍ରକାର ଗାଡ଼ି ଅଛି ସେ ଗାଡ଼ି ମାନଙ୍କରେ ଦେଖିବୁ ତାହିଁରେ ଆମକୁ କିଛି ସେଫ୍ଟି ପାଇଁ ଅଛି କି ନାହିଁ ସେସବୁ ଚେକ୍ କଲା ପରେ ହିଁ ଆମେ ସେଇଠୁ ପଇସା ପାଇଁ ପ୍ରାଇସ୍ ତାକୁ ପଚାରିବୁ ସେ ପ୍ରାଇସ୍ରେ ହଁ କହିଲେ ଆମେ ନେବୁ ଆମ ରହିଲେ ଗୋଟେ ମିନିମମ୍ ବଜେଟ୍ ଗୋଟେ ଏ ସେ ବଜେଟ୍ରେ ଯଦି ହେଲା ବୋଲେ ସେତିକିରେ ଆମେ ଗୋଟେ ଭଲ ଗାଡ଼ି ବୁକ୍ କରିକିନା ଆମେ ଯାଇଥାଉ ପୁରା ଫ୍ୟାମିଲି ସେଠି ଆମେ ସବୁ ପ୍ରକାରର ବୁଲା ବୁଲି ସବୁ କଲା ପରେ ଯଦି ସେଠିର ଡ୍ରାଇଭର୍ ଯଦି ଆମେ ମିନିମମ୍ ଏବେ ସପୋଜ୍ ଜଣକୁ ଆମେ ଫାଇଭ୍ ଥାଉଜେଣ୍ଡ ଦେବୁ ବୋଲି କହିଛୁ ବଲେ ସେ ଯଦି ଆମକୁ ପରେ ସିକ୍ସ ଥାଉଜେଣ୍ଡ କହିଲା ବୋଲି ତା'ହେଲେ ଆମର ବେଶୀ ପ୍ରୋବ୍ଲେମ୍ ହୁଏ ନା କାହିଁକିନା ଆମେେ ଜାଣିନଥିବୁ କେମିତି କ'ଣ କରିବାଟା ଆଉ ଆମେ ଫ୍ୟାମିଲିକୁ ଧରିକି ଯାଇଥିବୁ ବଲେ ବେଶୀ ପ୍ରୋବ୍ଲେମ୍ ହୁଏ ନା ସେମିତିରେ ଯଦି ଆମେ ସେ ଡ୍ରାଇଭର୍ ସାଙ୍ଗ ଝଗଡ଼ା କରିବୁ ବଲେ କ'ଣ ହେଲେ କରିଦେବୁ ବଲେ ଆମ ଫ୍ୟାମିଲିକୁ କି ଆମକୁ ବେଶୀ ପ୍ରୋବ୍ଲେମ୍ ହୁଏ ତ ଆମେ ଫାର୍ଷ୍ଟରେ ଗୋଟେ ଭଲରେ ସେ ମ୍ୟାନେଜର୍କୁ ଫାର୍ଷ୍ଟରେ ସେଇଠି କଲ୍ କରିବୁ ଆମେ କହିବୁ ଏମିତି ଏମିତି ହେଇଛି ସେ ତ ତୁମର ଡ୍ରାଇଭର୍ ଏମିତି ରେଟ୍ କହୁଛି ତାକୁ ପୁରା ଏକ୍ସପ୍ଲେନ୍ କରିବୁ କ'ଣ ପ୍ରୋବ୍ଲେମ୍ ହେଇଛି ତା'ପରେ ଯଦି ସେ ଆମକୁ ଠିକ୍ ବଜେଟ୍ ନେଲା ବୋଲି ଭଲ କଥା ନହେଲେ ପୋଲିସ ପାଖରେ ଯାଇକିନା ଆମେ କମ୍ପ୍ଲେନ୍ କରିପାରିବୁ